ରାଜ୍ୟରେ ଏକ ଲିମିକ୍ ସକ୍ରିୟ କରିବାକୁ ପଡ଼ିବ ପୁଣି ସେଇ ୟୁ ଏ ଏନ୍ ଅପ୍ସନରେ ଡାହାଣ ପଟରେ ଚୁଜ୍ କରିବାକୁ ପଡ଼ିବ ଏବଂ ପଚରା ଯାଇଥିବା ପୋର୍ଟାଲକୁ ଏକ ସକ୍ରିୟ ପାଖରେ କ୍ଲିକ୍ କରିବାକୁ ପଡ଼ିବ ପୁଣି ଆଧାର ଆଉ ପ୍ୟାନ୍କୁ ଉଲ୍ଲେଖ କରିବାକୁ ପଡ଼ିବ ଗୋଟିଏ ପଦ୍ଧତିରେ ଏକ ବାଛିିକିନା ଆମେ ସକ୍ରିୟ କରିବାକୁ ପଡ଼ିବ ଏବଂ ସେଇ ୟୁଏଏନ୍କୁ ସକ୍ରିୟକରଣ କରିବାକୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ